ହଁ ହଁ ମୁଁ କହୁଛି ସାର୍ କହୁଛି କୁହନ୍ତୁ ଆମ ଖେଳ ପାଇଁ କ୍ରିକେଟ୍ ଖେଳ ପାଇଁ କରା ହୋଇଛି କାଲି କାଲିଠୁ ବୁଧବାର ଗୁରୁବାର ଶୁକ୍ରବାର ତିନି ଦିନ କରାଯିବ

ଆମର ହଁ କାଲିଠୁ ଷ୍ଟାର୍ଟ ଆଜି ଆଉ ନାହିଁ କାଲିଠୁ କରାହୋଇଛି କାଲି ପହରଦିନ ତିନି ଦିନ କରାଯିବ ହାଇସ୍କୁଲ୍ରେ କରାଯିବ ଦେଖନ୍ତୁ ଖେଳ ମଝିରେ ତ ଖମ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଗଲା ଖରା ପୁରା ଟିକେ ଅଛି ଆଉ ଗ୍ଲୁକୋଜ୍ ଟିକେ ଦିଆ ହେଉଛି ଆଉ ମଝିରେ ଟିଫିନ୍ ଦିଆଯିବ ଆଉ ଖାଇବା ପିଇବା ବ୍ୟବସ୍ଥା ବି ଲାଷ୍ଟ୍କୁ କରାଯାଇଛି ଦଶଟା ପନ୍ଦରରୁ ଆରମ୍ଭ କରାଯିବ ଆଉ ଦୁଇଟା ଅଢ଼େଇଟା ବେଳକୁ ଶେଷ ଦୁଇଟା ତିରିଶକୁ ଖେଳ ଶେଷ ହୋଇଯିବ ଖାଇବା ପିଇବା ବ୍ୟବସ୍ଥା କରାଯାଇଛି ଖେଳଟା ତିନି ଦିନକି ରଖା ହୋଇଛି ପିଲାଙ୍କୁ କୁହାହେଇଛି ତିନି ଦିନ ଦରକାର ପଡ଼ିଲେ ମଧ୍ୟ ଚାରି ଦିନ ଶନିବାର ପର୍ଯ୍ୟନ୍ତ ଲାଗିପାରେ ତିନି ଦିନ କୁହାହୋଇଛି ହଁ କ୍ରିକେଟ୍ ଖେଳ ଖେଳାଯିବ ଆମର ଦେଖନ୍ତୁ ରାଜେଶ ରାଜେଶ ସ୍ୱାଇଁ ବିକ୍ରମ ରାଉତ ସୋମୁନାଥ ସ୍ୱ ସ୍ୱାଇଁ ବନମାଳୀ ବନମାଳୀ ରାଉତ ଉତ୍ତମ କୁମାର ରାଉତ ଏସବୁ ପିଲା କରାହୋଇଛି ଆସିକି ତା ନାଁ ଲେଖି ଯାଇଛନ୍ତି

ଦଶଟା ବେଳକୁ ପହଞ୍ଚିବା ଆବଶ୍ୟକ ସବୁ ଆମର ବ୍ୟବସ୍ଥା କରିବା ଦଶଟାରୁ ପହଞ୍ଚିଲେ ଆମର ଦଶଟା ପନ୍ଦରକୁ ଖେଳ ଷ୍ଟାର୍ଟ କରାଯିବ

ଦଶଟା ବେଳକୁ ପହଞ୍ଚିବାକୁ ପଡ଼ିବ ପହଞ୍ଚିଲେ ଦଶଟା ପନ୍ଦରକୁ ଖେଳ ଆରମ୍ଭ କରାଯିବ ଆଉ ନାଁ ନାଇଁ ବ୍ୟାଟ୍ ବଲ୍ ଅଛି ରଖାହୋଇଛି ଅଛି ଖେଳ ପଡ଼ିଆକୁ ବି ସାଇଜ୍ କରାହୋଇଛି ଖେଳ ଖେଳିବା ପାଇଁ ମଧ୍ୟ ପିଲାମାନଙ୍କୁ ଭଲ ଆଗ୍ରହ ଲାଗିବ କିଛି ପ୍ରୋବ୍ଲେମ୍ କିଛି ନାହିଁ କିଛି ଆଣିବା ଆବଶ୍ୟକ ବ୍ୟାଟ୍ ବଲ୍ କିଛି ଆଣିବା ଆବଶ୍ୟକ ନାହିଁ ଆମର ଏଇଠି ରଖା ହୋଇଛି ହଁ ଠିକ୍ ତମେ ଦଶଟା ଦଶଟା ବେଳକୁ ପହଞ୍ଚିବ ହେଲେ ଖେଳ ସେ ପାଖକୁ ପଡ଼ିଆ ପାଖକୁ ଯାଇକିରି ସବୁ ଇଏ କଲାବେଳକୁ ଦଶଟା ପନ୍ଦର ହୋଇଯିବ ପୁଣି ଦଶଟାରୁ ଆସିଲେ ଏକା ଠିକ୍ ହବ ଦଶଟା ପନ୍ଦରରୁ ଷ୍ଟାର୍ଟ ହେବ ଯେ ଦଶଟା ପନ୍ଦରକୁ ତ ଆସିଲେ ହେବନି ଦଶଟା ବେଳକୁ ଆସିବା ପଳାଇ ଆସିବ ହଁ ହଁ ମୁଁ ନିଶ୍ଚିତ ଯିବିନା ମୁଁ ନ ଗଲେ କେମିତି ହେବ ମୁଁ ତ ନିହାତି ରହିବାକୁ ଆବଶ୍ୟକ ହଁ ହଉ ହଉ ହଁ ମୁଁ ରହିଲି ରହିଲି